ପହଁରିବା ଲାଗି ଆମର୍ ଗୋଟେ ଶରୀର୍ ବହୁତ୍ ଫିଟ୍ନେସ୍ ରହିସି କିନ୍ତୁ ଆଜ୍ କାଲ୍ ଲୋକମାନେ ଟିକେ ଜାନି ନ ପାର୍ବା ଫିଟ୍ନେସ୍ ବହୁତ୍ ହେତି ମାନେ ତୁମେ ଯଦି ସୁଇମିଙ୍ଗ କର୍ବୋ ବେଲେ ହାତ୍ ଖେଳ୍ବା ଗୋଡ଼୍ ଖେଳ୍ବା ତା'ପରେ ନିଜର ବଡ଼ି ଲାଙ୍ଗୁଏଜ୍ ବଢ଼ିଆ ରହେସି ଫିଟ୍ନେସ୍ ରହିସନ୍ ଶ୍ୱାସ ମାନେ ଯେନ୍ ଶାସ୍ ଆମେ ନେସୁଁ ସେଟା ବି ବହୁତ୍ ବଢ଼ିଆ ଲାଗ୍ସି ମାନେ ତୁନେ ଟାଇମିଙ୍ଗ ମେଣ୍ଟେନ୍ କରିପାର୍ବା ସେଠି ଶାସ୍ର ଗୋଟେ ମଣିଷକୁ ଦେଖିଲେ ଗୋଟେ ଫିଟ୍ନେସ୍ ପୁରା ପୁରା ଫୁଲ୍ ଫିଟ୍ନେସ୍ ଆସେ ସେଇଟା ସେଥିଲାଗି ମୁଁଇ କହୁଛି ଯିଏ ବି ପାର୍ବା ପହଁରିବାଟା ଏକ୍ ନମ୍ୱର ହେ ସୁଇମିଙ୍ଗ ଇମ୍ପୋର୍ଟାଣ୍ଟ ଏ କାଣା କି ଆମର୍ ଦୁନିଆରେ ବହୁତ୍ ଜିନିଷ୍ ଅଛି ବାତ୍ୟା ଫାତ୍ୟା ବନ୍ୟା ଫନ୍ୟା ହେଉଛି ଯେ ଏମାନେ କମ୍ ସେ କମ୍ ପହଁରିବାର୍ ଜାଣିଥିଲେ ଗୋଟେ ପାଣିରୁ ବଞ୍ଚିପାର୍ବାର୍ କଥା ତା'ପରେ ମେନ୍ ରହିଲା ହେଲ୍ଥ୍ ବଢ଼ିଆ ରହିବା ଗୁଡ଼େ ମୋଟା ଲୋକ୍ ପତଲା ହେଇପାରିବା ଆଉ ପତଲା ଲୋକ୍ର ହେଲ୍ଥ୍ ବଢ଼ିଆ ରହିପାର୍ବା ସେଥିଲାଗି ସୁଇମିଙ୍ଗଟା ଇମ୍ପୋର୍ଟାଣ୍ଟ ହେ ସବୁ ମଣିଷ୍ ଲାଗି ମାନେ ଛୋଟ୍ ହଉ ବୁଢ଼ା ହଉ ଯିଏ ବି ହଉ ଛୋଟ୍ ଛୁଆ ହେଲେ ବି ପହଁରାବା ଶିଖାବାର୍ ପଡ଼୍ବାର୍ ଆମ୍କୁ ତାହାକୁ ସେଥିଲାଗି ବହୁତ୍ ବଢ଼ିଆ ସୁଇମିଙ୍ଗ ଲାଗେ